ଭାରତରେ ସମସ୍ତେ ଚା'କୁ ଭାରି ଭଲ ପାଆନ୍ତି କାରଣ ଚା ଗୋଟିଏ ଏମିତିଆ ଜିନିଷ ଜଣେ ନିଦରୁ ଉଠିଥିବ ଅଳସୁଆପଣରେ ଭାଙ୍ଗିବା ପାଇଁ କି ଟିକେ ମଜାମସ୍ତି ସନ୍ଧ୍ୟା ବର୍ଷା ପାାଗ ଦେଇଛି ଚା'ଟା ଏମିତିକା ଜିନିଷ ଟିକେ ଗରମ ହାୱା ଯେ ଟିକେ ତଣ୍ଟି ପଟେ ଲାଗିଗଲେ ଥଣ୍ଡା ହୋଇଥିଲେ ଟିକେ ଅଦା ପକେଇ ଚା'ଟି କରିବାକୁ ଯୋଉ ଶାନ୍ତି ଲାଗେ ଆଉ ତାକୁ ଟିକେ ପିଇଲା ପରେ ଗୋଟେ ବିସ୍କିଟ୍ଟେ ତା ଦେହରେ ବୁଡ଼େଇ ଖାଇବା ଚା'ର ସ୍ୱାଦ ଅଧିକ ମିଠା ନ କରି କାରଣ ଚା'କୁ ଆମେ ବିଭିନ୍ନ ପ୍ରକାର ବହୁ ଲୋକ ତାକୁ ବିଭିନ୍ନ ପ୍ରକାର କରି ପିଉଛନ୍ତି ଆଉ କଫି ମଧ୍ୟ ଲୋକମାନେ ପିଉଛନ୍ତି କିନ୍ତୁ ଚା'ର ଚାହିଦା ଆମ ଭାରତରେ ବହୁତ କାରଣ ଚା ଗୋଟେ ଏମିତି ଯେମିତି ଦେଖନ୍ତୁ ଗୋଟେ ପରିଶ୍ରମି ଲୋକ ଗୋଟେ ବ୍ୟବସାୟୀ ଲୋକ ଜଣେ ଅଫିସର୍ ସମସ୍ତେ ଚା ପିଇବାକୁ ଭଲ ପାଆନ୍ତି କାରଣ ଚା ଗୋଟିେ ଏମିତିଆ ଜିନିଷ ଯାହା ଗୋଟେ ଫ୍ରେଶନେସ୍ ଆଣେ ମାନେ ଯେଉଁ ଆମକୁ ତାଜାପଣ ଆଣଦିଏ ତେଣୁ ଯାହାକୁ ଆମ ପ୍ରଥମେ ଚା ପତି ପାଣି ଏବଂ ସେଥିରେ ଚିନି ଲୁଣ ଅଦା ଗୋଲମରିଚ ଆଦିକୁ ବ୍ୟବହାର କରୁ ଏଇମାନଙ୍କୁ ବ୍ୟବହାର କଲା ପରେ ଆମେ ଚା ତିଆରି କରୁ

ଚା'ଟା ଏତେ ବି କଷ୍ଟ ଜିନିଷ ନୁହେଁକି ଯାହା କରିବାକୁ କଷ୍ଟ ହେବ କାରଣ ଏହା ଗୋଟେ ଛୋଟ ପିଲା ମଧ୍ୟ ବି କରିପାରେ କାରଣ ଯାହା ଗୋଟେ ସବୁଠାରୁ ବଢ଼ିଆ ଜିନିଷ ଆଉ ତାହା ଆମ ଘରେ ମଧ୍ୟ ତିଆରି କରିପାରିବା